ପ୍ରିୟ ଓଡ଼ିଆ ରୁଢ଼ି ଅଛି କଙ୍କଡ଼ାକୁ ଗୋଳିପାଣି ସୁହାଏ ଅଳସୁଆ ଦୁଃଖପାଏ କଙ୍କଡ଼ାକୁ ଗୋଳିପାଣି ସୁହାଏ ତା ମିନିଙ୍ଗ୍ ହେଉଛି ଯେ କି କଙ୍କଡ଼ା ସବୁବେଳେ ଗୋଳିପାଣିରେ ରହିବାକୁ ଭଲପାଏ ସେମିତି ଲୋକମାନେ ଯୋଉମାନେ ଭଲ ଲୋକମାନେ ଭଲ କର୍ମରେ କରନ୍ତି ଭଲ ଜାଗାରେ ରୁହନ୍ତି କିନ୍ତୁ କଙ୍କଡ଼ା ଭଳିଆ ଲୋକ ଅଛନ୍ତି ଯେଉଁମାନେ କି ଖରାପ ଲୋକ ଖରାପ ଲୋକ ଖରାପ ଜାଗାରେ କାମ ବି କରେଇବେ ଆଉ ସେମାନଙ୍କୁ ଗୋଳିପାଣି ହିଁ ଭଲ ସୁହାଏ ହିଁ ତାଙ୍କୁ ଆଉ ଅଳସୁଆ ଦୁଃଖପାଏ ଅଳସୁଆ ଦୁଃଖପାଏ ଏଇଥିପାଇଁ ପାଏ ଯେ ସିଏ ଯେମିତି ଆମର ଲୋକ ଯିଏ ବି ଯୋଉଲୋକ ବି ହେଉ ଜଲ୍ଦି ଉଠିବେନି ଜଲ୍ଦି କିଛି ନିତ୍ୟକର୍ମ ସାରିବେନି ସେମିତି ଦଶଟାବେଳେ ଉଠିବେ ସେଇଥିପାଇଁ ତାଙ୍କ ଅଳସୁଆ ସେଇଥିପାଇଁ ଦୁଃଖପାଏ ଯେହେତୁ ସେମାନେ ଲେଟ୍ରେ ଉଠନ୍ତି ଲେଟ୍ରେ ସବୁ କାମ ସରେ ସେଇଥିପାଇଁ ଆଉ